ହଁ ହଁ ହଁ ଆମେ ସାଧାରଣତଃ ଶୋଇଲା ଉଠିଲା ଠାରୁ ଶୋଇଲା ପର୍ଯ୍ୟନ୍ତ ପେଷ୍ଟ୍ ଠାରୁ ଆରମ୍ଭ କରି ମଶା ହେଉଛି ପର୍ଯ୍ୟନ୍ତ ସବୁଥିରେ ଯାହା କେନ୍ଦ୍ର ସରକାର ମଧ୍ୟ କେନ୍ଦ୍ର ସର ସରକାରଙ୍କୁ ଟାକ୍ସ୍ ଦେଉଛୁ ପ୍ଲସ୍ ରାଜ୍ୟ ସରକାରଙ୍କୁ ମଧ୍ୟ ଟାକ୍ସ୍ ଦେଉଛୁ ସିଏ ଭାଇ ଟ୍ରକ୍ ଟ୍ରକ୍ ଚିନି ଟ୍ରକ୍ ଟ୍ରକ୍ ଲୁଣ ଟ୍ରକ୍ ଟ୍ରକ୍ ହଳଦୀ ଫଳଦୀ କେଯାଏ ଟାକ୍ସ୍ ନ ଦେଉଛି ଆମେ ତ ସାଧାରଣ ମଣିଷ ଟାକ୍ସ୍ ଦେଇ ଦେଇ ଥକି ଯାଉଛୁ ସିଏ କେଯାଏ ଟାକ୍ସ୍ ଦେଉ ନଥିବ ତ ଆମେ ତ ଜୀବନରେ ଯେତିକି କ କମାଉଛି ସେ ଦଶ ଲକ୍ଷ ଘଣ୍ଟା ଟାକ୍ସରେ ପଳାଇ ଯାଉଛି ଆମରି କତିରୁ ନେଇକିରି ଆମକୁ ଦେଉଛନ୍ତି କମ ଚକୋଲେଟ୍ଟା ଭାଇ ଆଠେଣୀକିଆ ଚକଲେଟ୍ଟାଏ କିଣିଲେ ବି ସେଥିରେ ବି ଟ୍ୟାକ୍ସ୍ ସବୁଥିରେ ଟ୍ୟାକ୍ସ୍ ଆମ ଗରିବ କେମିତି ଚଳିବେ ଗରିବ ପଚାଶ ଟଙ୍କା ଭିତରେ ସେ ବି ତା'ରରେ ବି ଟାକ୍ସ୍ ନେଉଛନ୍ତି ସବୁ ଯାଇକି ତ ସେଇଥିରେ ଆମକୁ ଆମେ ସାଧାରଣତଃ ଚିନ୍ତା କର ଆମେ ଦେଉଛେ ଏତିକି କିଛି ସେ ଯେଉଁ ଆଣୁଛନ୍ତି ଟ୍ରକ୍ ଟ୍ରକ୍ ମାଲ ସେ କେଯାଏ ଦେଉ ନଥିବେ ଚାଉଳ ଗହମ ଏହି ଯେ ରାସନ ଦୋକାନ ଯେତିକ ସବୁ ସବୁ ସେ ତ ଭେରାଇଟି ଭେରାଇଟି ଜିନିଷ ରଖୁଛନ୍ତି ନା ସେ କେଯାଏ ଟାକ୍ସ ଦେଉନଥିବେ ଆମ ଆମଠାରୁ ଯଦି ଅଧିକା ଦେଉଥିବ ହଁ ଲୋକମାନଙ୍କୁ ହିଁ ଶୋଷୁଛନ୍ତି ଏଣେ କେନ୍ଦ୍ର ସରକାର ଶୋଷିଲା ବେଳକୁ ଏଣେ ରାଜ୍ୟ ସରକାର ମଧ୍ୟ ଶୋଉଛି ଡାଲି ମଧ୍ୟ କିଣିଲେ ସେହି ବି ଟାକ୍ସ୍ ଯିଏ କୌଣସି ରାସନ ଜଣିଲେ ବି ଟାକ୍ସ୍ ସେ ବଡ଼ ତା'ର ଉପରେ ସେମିତି ସିଏ ବି ଯିଏ ଯେତେ ଦେଉଛି ସେ ବି ଟାକ୍ସ୍ ଦେଉନଥିବ ସେହି କଥା ଭାବ ଆମେ ସାଧାରଣତଃ ଏଇଠି ଏମିତି କରିକି ଏତେ ଟାକ୍ସ୍ ଦେଉଛେ ସେ କେଯାଏ ଟାକ୍ସ୍ ଦେଉନଥିବ ହଁ ଲୋକମାନଙ୍କୁ ଖାଲି ଶୋଷିବା କଥା ନହେଲେ ଆଉ କିଛି ନାଇଁ ତା'ର ଯେତିକି ସିଏ ସିଏ ଯେତିକି କିଣୁଚି ସବୁଥିରେ ଟାକ୍ସ୍ ଦେଉଥିବ ପ୍ଲସ୍ ସିଏ ବିକିଲା ବେଳେ ବି ଲାଭ ରଖିକି ବିକୁଥିବ ତେଣୁ ତା'ର ତ ପଚାଶ ପଇସା ପଳେଇଲେଣି ଟାକ୍ସରେ ସେ କେତେ ଭେରାଇଟି

ହଉ ହଉ ରହ ପରେ କଥା ହେବା ଆଉ